ହ୍ୟାଲୋ ଆପଣ ମାଁ ମଙ୍ଗଳା ରେଷ୍ଟୁରାଣ୍ଟ୍ ରୁ କହୁଛନ୍ତି ଆପଣଙ୍କ ରେଷ୍ଟୁରାଣ୍ଟ୍ ରୁ ମୁଁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି କିନ୍ତୁ କୌଣସି କାରଣ ବଶତଃ ମୋର ଖାଦ୍ୟଗୁଡ଼ିକ ଆବଶ୍ୟକ ନାହିଁ ସେଥିପାଇଁ ମୋତେ ପଇସା ଆପଣଙ୍କ ୱାଲେଟ୍ କୁ ମୁଁ ପାଞ୍ଚଶହ ଟଙ୍କା ପଠେଇଥିଲି ଯୋଉ ସେଇଟା ମୋତେ ଟିକିଏ ରିଟର୍ଣ୍ଣ କରିଦିଅନ୍ତୁ ଆଉ ଯୋଉ ରିଟର୍ଣ୍ଣ କରିବେ ମୁଁ ବ୍ୟବହାର କରୁଛି ମୋର ଫୋନ୍ ପେ ଗୁଗୁଲ୍ ପେ ଆଉ ପେଟିଏମ୍ ଅଛି ଆପଣଙ୍କର ଯଦି ପେଟିଏମ୍ ଅଛି ତା'ର ଗୋଟେ କାମ କରନ୍ତୁ ମୋର ପେଟିଏମ୍ ୱାଲେଟ୍ କୁ ଆପଣ ପଇସାଟିକୁ ଟ୍ରାନ୍ସଫର୍ କରିଦିଅନ୍ତୁ କାହିଁକିନା ଉଁ ଯେତେବେଳ ପୁଣି ଆଉ ନେକ୍ସଟ୍ ଆବଶ୍ୟକ ପଡ଼ିବ ମୁଁ ସେତେବେଳେ ଅର୍ଡ଼ର୍ କରିବି